ହ୍ୟାଲୋ ହଁ ମ୍ୟାଡ଼ାମ୍ କୁହନ୍ତୁ ଆଜ୍ଞା

ନା ଗୋଟିଏ ଫଟୋକୁ ତ ଆମେ ମାନେ ଇଏ ଅନୁସାରେ ଫଟୋ ଅନୁସାରେ ରେଟ୍ ନେଉଛୁ ଆପଣଙ୍କର କେତେଟା ଫଟୋ ଦରକାର ପାଞ୍ଚ

ନା ଚାରିଟା ପିସ୍ ହେଲେ ଚାଳିଶ ଟଙ୍କା ଲେଖା ନେଉଛୁ ଏତେ ପିଲାଙ୍କର କରିବେ ମାନେ ଆମେ ତୁମକୁ ସବୁ ରେଟ୍ କମାଇ ଦେବୁ ତିରିଶ ଟଙ୍କା ଲେଖାଏଁ କରିବୁ ଆଉ ଯଦି ଅଧିକା ଫଟୋ ବି ଦରକାର ତା ରେଟ୍ ବି ଅଛି ସତୁରୀ ଟଙ୍କା ନେଉଛୁ ହଁ ହଁ ହଁ କଲରିଂ ଫଟୋ ହେଉଛି ଆଉ କ'ଣ ହଁ ହଁ ବ୍ଲାକ୍ ଏଣ୍ଡ୍ ହ୍ୱାଇଟ୍ କଲରିଂ ସବୁ ଅଛି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ବି ସେଇ ଚାଳିଶ ଟଙ୍କା କଲରିଂ ବି ସେଇ ଚାଳିଶ ଟଙ୍କା କିନ୍ତୁ ଆପଣ ଯେହେତୁ ଏତେ ପିଲାଙ୍କର ଉଠାଇବେ କହୁଛନ୍ତି ତେଣୁ ଆମେ ତିରିଶ ଟଙ୍କା ଲେଖାରେ ନେବୁ ଆଉ ଆଉ ଆମର ବି ଲୋକ ଅଛନ୍ତି ପିଲା ଅଛନ୍ତି ଯିବେ ସେଇଠି ଫଟୋ ଉଠାଇ ଦେବେ ସମସ୍ତଙ୍କର ଆସିବେ ଆଉ ହଁ ହଁ ହଁ ଭଲ କରି ହଁ କ୍ଲିୟର୍ ଆସିବ କ୍ଲିୟର୍ ଆସିବ ଆମେ ଆପଣଙ୍କର ଲୋକେସନ୍ ଜାଗା ଆଇ ଆଡ଼୍ରେସ୍ଟା ମାନେ ଟିକେ ଇଏ କରିବେ ମୋବାଇଲ୍ରେ ସେଣ୍ଡ୍ କରିଦେବେ ନ ହେଲେ ହୁଁ ଆଉ ପିଲା ପିଲା ପିଲାମାନଙ୍କୁ ଏକାଠି କରିକି ରଖିବେ ଆମର ଯିବେ ପିଲା ମୁଁ ବି ଯିବି ପିଲା ବି ଯିବେ ଉଠାଇ ଦେବେ ଆଉ ଆପଣ କେତେ ଇଏରେ ଦରକାରେ ମାନେ କେତେଟା ଲେଖାଏଁ ପିସ୍ ଦରକାର ଚାରିଟା ଦରକାର କି ଅଧିକା ଦରକାର ହଁ ଚାରିଟା ପିସ୍ ହେଲେ ସେହି ଚାଳିଶ ଟଙ୍କା ଲେଖାଏଁ ତ ଆମେ ବାହାରୁ ନେଉଛୁ ଆପଣଙ୍କ ଠାରୁ ତିରିଶ ଟଙ୍କା ଲେଖାଏଁ ନେବୁ ଆଉ ସେଇ ଅନୁସାରେ ଆଉ ହଁ ଏ ରେଟ୍ ଅନୁସାରେ ଆପଣ କେଉଁ ଜାଗାକୁ ଯିବୁ ଆପଣ କହି ଦେବେ ଆଉ ଜାଗା ନେଇକରି ଆଉ ହଁ ଜାଗା ଆଡ଼୍ରେସ୍ଟା ଦେଇଦେବେ କୋଚିଙ୍ଗ୍ ସେଣ୍ଟର୍ର ହଁ କୋଚିଙ୍ଗ୍ ସେଣ୍ଟର୍ରେ ସବୁ ପିଲାଙ୍କୁ କହିବେ ଥିବେ ଆମେ ଯାଇକି ପହଁଞ୍ଚିବୁ ଉଠାଇ ଦେବୁ ଉଠାଇକରି ଆମେ ଦେଇ ଦେବୁ ସାଙ୍ଗେ ସାଙ୍ଗେ କମ୍ପୁଟର୍ ପ୍ରିଣ୍ଟ୍ କରିକି ଆଉ ହଁ ହଁ ସତ୍ୟ ନଗର ଟ୍ୟୁଟୋରିଆଲ୍ କ୍ଲାସ୍ଟା ହଁ କେତେଟାରେ ଯିବୁ ଏ ଟାଇମ୍ କେତେଟା କେତେଟାରେ ଯିବି କହୁଛି ହଁ ସବୁ ପିଲା ଥିବେ ଟି ହଁ ହଁ ହଁ ନାହିଁ ହଁ ସେଠିକି ଯିବୁ କିନ୍ତୁ ଆପଣ ସବୁ ପିଲାଙ୍କୁ ରଖିଥିବେ

ହଁ ହେଉ ଆମେ ଯାଇକରି ଚାରିଟା ବେଳେ ପହଁଞ୍ଚିବୁ ଆଉ ମୁଁ ଯେତେବେଳେ ଦୁଇଟା ପିଲାଙ୍କୁ ନେଇକରି ଯାଇକି ପହଞ୍ଚୁ ହଁ ନାହିଁ ଆପଣ ତ କହିଲେ ଆଉ ଆମେ ଯିବୁ ଆଉ ହଁ